ଆମର ଗ୍ରାମର ସମୁଦାୟ ନୃତ୍ୟ ପସନ୍ଦ ହେଉଛି ଆମର ଦଣ୍ଡଯାତ୍ରା ଆଉ ବାଘନାଟ ଲୋକପ୍ରିୟ ହେଉଛି ଏବେ ଦଣ୍ଡନାଟ ଲୋକମାନେ ପ୍ରାୟତଃ ଦୁଇ ମାସ ହେଲା ନାଚ ପ୍ରସ୍ତୁତ କରିଥାନ୍ତି ନାଚ ପ୍ରସ୍ତୁତ କଲା ପରେ ଆମର ଯେଉଁ ଦଣ୍ଡ ନାଚ ହେଉଛି ମହାକାଳୀଙ୍କର ପୂଜା ହେଉଛି ସକାଳ ବାରଟାରୁ ଘଣ୍ଟେରୁ ଷ୍ଟାର୍ଟ ହବ ସନ୍ଧ୍ୟା ପାଞ୍ଚଟାରେ ସରିବ ତା'ପରେ ଲୋକମାନେ ଭୋଗ ରାଗ ଖାଇସାରିଲା ପରେ ସେଇ ଯାତ୍ରାକୁ ଯାଇକି ରାତିରେ ଦଶଟା ବାରଟାଠୁ ରାମାୟଣ କିମ୍ବା ମହାଭାରତ କିମ୍ବା ଭାରତ ଲୀଳା ଏହି ପ୍ରତି ନୃତ୍ୟ ଚାଲି ଥାଏ କିମ୍ବା ରଜାନାଟ ଆଉ ଏ ନୃତ୍ୟ ପ୍ରାୟ ସକାଳ ସାତଟା ଆଠଟା ଯାଇଁ ଚାଲିଥାଏ ସେ ନୃତ୍ୟରେ ଲୋକମାନେ ବହୁତ ମନ ପ୍ରିୟ କରନ୍ତି ବହୁତ ଲୋକ ଦେଖନ୍ତି ବି ରାତି ରାତି ରହିକି ଆଉ ସେଇଟା ହେଉଛି ଆମ ଗାଁର ଗୋଟେ ଶ୍ରେଷ୍ଠ ନାଟ ଯେଉଁଟାକି ବର୍ଷକୁ ଥରେ ହିଁ ଆସେ ମାସେ ଖଣ୍ଡେ ଲାଗେ ସେ ଲୋକମାନେ ପୁରା ଖୁସି ହେଇକି ସେଇ ଲୋକ ନାଟକୁ ସବୁବେଳେ କରିଥାନ୍ତି